ଆମେ ଖେଳିବା ଦ୍ୱାରା ଆମେ ସୁସ୍ଥ ରହିଥାଉ କିଛି ରୋଗ ମଧ୍ୟ କମିଥାଏ ଯେମିତିକି ଉଚ୍ଚ ରକ୍ତଚାପ ମଧୁମେହ ମୋଟାପଣ ଇତ୍ୟାଦି ମନ ମଧ୍ୟ ପ୍ରଫୁଲ୍ଲିତ ରହିଥାଏ ନିଜକୁ ବହୁତ ଫୁର୍ତ୍ତି ଲାଗେ ଓ ସବୁ କାମରେ ମଧ୍ୟ ମନ ଲାଗିଥାଏ ଖାଲି କ୍ରୀଡ଼ା ଦ୍ୱାରା ଆମେ ସୁସ୍ଥ ଜୀବନ ଶୈଳୀ ପାଇପାରିବା ନାହିଁ ଆମକୁ ସୁସ୍ଥ ରହିବାକୁ ହେଲେ ଉତ୍ତମ ଖାଦ୍ୟ ମଧ୍ୟ ଆବଶ୍ୟକ କମ୍ ମସଲା ଜାତୀୟ ଖାଦ୍ୟ ମାନେ ସନ୍ତୁଳା ଆଉ ସିଝା ପରିବା ଇତ୍ୟାଦି ସବୁଜ ପନିପରିବାରେ କିଛି ଗ୍ରୀନ ଜାତୀୟ ଶାଗ ତାପରେ ଯେଉଁ କିଛି ବାଇଗଣ ଝୁଡ଼ଙ୍ଗ ପୋଟଳ ଇତ୍ୟାଦି ଗ୍ରୀନ୍ ଜାତୀୟ ଖାଦ୍ୟ ଏବଂ ଫଳରେ ଆମର ସେଓ ଅଙ୍ଗୁରୁ ନାସପାତି କମଳା ଇତ୍ୟାଦି କ୍ଷୀରରେ ଦହି ପନିର ଲହୁଣୀ ଇତ୍ୟାଦି ଡାଲି ଜାତୀୟରେ ମସୁର ଡାଲି ହରଡ଼ ଡାଲି ଆଉ ମୁଗ ଡାଲି ଇତ୍ୟାଦି ମାଛ ମାଂସ ଅଣ୍ଡା ଓ ବିଭିନ୍ନ ପ୍ରକାର ପ୍ରୋଟିନ୍ ଓ ଭିଟାମିନ୍ ଜାତୀୟ ଖାଦ୍ୟ ମଧ୍ୟ ଖାଇବାକୁ ପଡ଼ିବ ଓ ଏହା ସହ ଆମେ ନିୟମିତ ଯୋଗ ବା ବ୍ୟୟାମ ମଧ୍ୟ କରିବାକୁ ପଡ଼ିଥାଏ ଏହା ଫଳରେ ଆମ ଦେହ ସୁସ୍ଥ ରହିବ ଓ ଆମେ ଏକ ସୁସ୍ଥ ଜୀବନଶୈଳୀ ଯୋଗଦାନ କରିପାରିବା